ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ନଅଶହ ସତଚାଳିଶ ଦୁଇ ହଜାର କୋଡ଼ିଏ ପାଞ୍ଚ ଲକ୍ଷ ଦୁଇ ତିନି ହଜାର ପାଞ୍ଚଶହ ଚଉବନ ଆଉ ଦୁଇ ଶହ ପନ୍ଦର